ହ୍ୟାଲୋ ସାର୍ ନମସ୍କାର ମୁଁ ତରୁନ୍ ହରିଜନ କହୁଛି ମୋର ପାସ୍ପୋର୍ଟର ଶେଷ ପୃଷ୍ଠା ସରିଯାଇଛି ସେଥିପାଇଁ ଆପଣଙ୍କୁ କଲ୍ କରିଛି ଆପଣ ମୋତେ କିଛି ସାହାଯ୍ୟ କରିପାରିବେ କି କାରଣ ମୋତେ ଆର ସପ୍ତାହରେ ଇଂଲଣ୍ଡ ଯିବାର ଅଛି ବୁଲିବାକୁ ଯିବାର ଅଛି ସେଥିପାଇଁ ମୋର ପାସ୍ପୋର୍ଟ ପୃଷ୍ଟା ଯେମିତି ହେଲେ ବି ମୋତେ ଦରକାର ଅଛି ଆପଣ କିଛି ସାହାଯ୍ୟ କରିପାରିବେ କି ସାର୍ ଦୟାକରି ଆପଣ ମୋତେ କିଛି ସାହାଯ୍ୟ କରନ୍ତୁ ମୋର ପାର୍ସପୋର୍ଟଟା ମୋତେ ଯେମିତି ହେଲେ ବି ଦେବା ପାଇଁ କିଛି ସାହାଯ୍ୟ କରନ୍ତୁ ଦୟାକରି ସାର୍ କିଛି ହେଲ୍ପ କରନ୍ତୁ ଆଉ ମୋତେ ମୋର ପାସପୋର୍ଟ ଯେମିତି ହେଲେ ବି ଦରକାର ଅଛି ଯେମିତି ହେଲେ ବି ଇଂଲଣ୍ଡ ମୋତେ ଯିବାକୁ ପଡ଼ିବ କାହିଁକି ନା ଇଂଲଣ୍ଡରେ ମୋର ବହୁତ ବଡ଼ କାମଟେ ଅଛି କାମ ଯେମିତି ହେଲେ ବି ପୂରା କରିବାକୁ ପଡ଼ିବ ସେଥିପାଇଁ ଆପଣଙ୍କୁ ସାହାଯ୍ୟ ମଙ୍ଗୁଚି ଆପଣ ମୋତେ କିଛି ସାହାଯ୍ୟ କରିପାରିବେ କି ସାହାଯ୍ୟ ଟିକେ କରନ୍ତୁ ସାର୍ ଦୟାକରି କିଛି ସାହାଯ୍ୟ କରନ୍ତୁ ଆପଣଙ୍କ ଦୟାରୁ ମୁଁ ଇଂଲଣ୍ଡ ଯାଇପାରିବି ସେଥିପାଇଁ ଆପଣଙ୍କୁ କଲ୍ କରିଛି ଦୟାକରି ମୋତେ ପାସପୋର୍ଟ ଦେବା ପାଇଁ କିଛି ସାହାଯ୍ୟ କରନ୍ତୁ ଆଉ ମୋର ପାସ୍ପୋର୍ଟ ଯେମିତି ହେଲେ ବି ମୋ ପାଖରେ ଆସିବା ଚେଷ୍ଟା ଆପଣ କରନ୍ତୁ ଆଉ ମୋର ପାସପୋର୍ଟ ଯେମିତି ହେଲେ ବି ମୋତେ ମିଳିଯାଉ ଏତିକି କରିଦିଅନ୍ତୁ ସାର୍ ଦୟାକରି ଆପଣଙ୍କୁ ଏତିକି ସାହାଯ୍ୟ ମାଙ୍ଗୁଚି ଯେ ଆପଣ ହିଁ ମୋର ପାସପୋର୍ଟଟା ମୋତେ ଦେଇପାରିବେ ସେଥିପାଇଁ ଆପଣଙ୍କୁ କଲ୍ କରିଛି ଦେଇପାରିବେ କି ସାର୍ ଦୟାକରି ଦିଅନ୍ତୁ ନମସ୍କାର